ହଁ କୃଷକ ଆତ୍ମହତ୍ୟା କୃଷକ ଆତ୍ମହତ୍ୟା ଆମ ଓଡ଼ିଶା ଓଡ଼ିଶା ନାହିଁ ଆମ ଭାରତରେ ମଧ୍ୟ ବଢ଼ିବାକୁ ଚାଲିଛି କୃଷକ ଆତ୍ମହତ୍ୟା କିପରି ହେଉଛି ଦେଖ ଯେମିତି ଆମର ସେମାନେ ଚାଷ କରୁଛନ୍ତି ଭଲ ତାଙ୍କ ରୋଜଗାର ତାଙ୍କ ଭଲ ହେଉନି କେତେବେଲେ ମରୁଡି ତ କେତେବେଲେ କ'ଣ ହେଉଛି ତାଙ୍କ ଠିକ୍ ଯେମିତି ସେମିତି ପାଇପାରିବା ତାଙ୍କ ସମ୍ମାନ ତାଙ୍କର ତାଙ୍କୁ କିଛି ମିଳୁନି ଯେମିତି ଆମ ସେମାନେ ବହୁତ ପରିଶ୍ରମ କରିଥାନ୍ତି ତାଙ୍କ ପରିଶ୍ରମ ଯେତେ ସମୟ ପରିଶ୍ରମ ଯଦି କରିଥାନ୍ତି ତାଙ୍କ ଫଳ ତାଙ୍କୁ ସେମିତି ମିିଳିନି ମାନେ ବହୁତ କମ୍ ପରିଶ୍ରମ ପରିଶ୍ରମ ବହୁତ କରିଥାନ୍ତି କିନ୍ତୁ ତାଙ୍କ ଫଳ ତାଙ୍କୁ ସେତିକି ମିଳେନି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତାଙ୍କ ବହୁତ ଜୀବନରେ ବହୁତ କଷ୍ଟ ବହୁତ ଏମିତି ହଁ ସେ କେତେଟା ଥାଆନ୍ତି କୃଷକ ଯେଉଁମାନେକି ଭଲ ତାଙ୍କ ହଁ ଅଲଗାମାନଙ୍କ ତାଙ୍କ ଥାଏ ଗୋଟେ ଗୋଟେ ସେମାନେ ଅନ୍ୟ କିଛି ଚାଷ କରନ୍ତି ତାଙ୍କ ମନରେ ସେମାନଙ୍କୁ କିଛି ପ୍ରୋବ୍ଲେମ୍ ହଁ ମାନୁଛି କିନ୍ତୁ ବାକି ଯୋଉଁମାନେ କୃଷକମାନେ ଅଛନ୍ତି ସେମାନଙ୍କ ବହୁତ ତାଙ୍କ ପ୍ରୋବ୍ଲେମ୍ ମାନେ ଅସୁବିଧା ହେଉଛି ସେମାନେ ବହୁତ କିଛି କରିବାକୁ ଚାହୁଁଛନ୍ତି ମାନେ ଆମେ ଯେନ୍ତା ଆମ ଭାରତ୍ରେ ବହୁତ୍ଟେ ଆତ୍ମହତ୍ୟା ହେଉଛିି ଏବଂ ଉନେଇଶହ ଦଶ ପରେ ପରେ ଯାହା ବିି ସ୍ଥିତି ମାନେ ଆସିଛି ସବୁ ବର୍ଷ ଦଶ ହଜାରରୁ ଅଧିକ କୃଷକମାନେ ଆତ୍ମହତ୍ୟା କରିକିରି ବହୁତ୍ଟେ ଇଟା କରେଇଛନ୍ ଆଉ ଉଣେଇଶହ ସତ୍ରରେ ଯାଇ ସେ ଦୁଇ ହଜାର ତିନ୍ରେ ବଏଲେ ଦୁଇ ହଜାର ଛଅର ମଝିରେ ଇ ଲାକ୍ଷେ କେତେ ହଜାର ମାନେ ପୁରା ଲାକ୍ଷେ କେତେ ହଜାର୍ ପୁରା ବହୁତ୍ କୃଷକମାନେ ହତ୍ୟା କରିଛନ୍ ଆତ୍ମହତ୍ୟା କରିଛନ୍ ଆଉ ସେ ଭାରତୀୟ ଆମର୍ କୃଷକମାନେ ବହୁତ୍ ଦିନ୍ ତକ୍ ବହୁତ ମଣିଷ୍ ନିର୍ଭର୍ କରିଥିସନ୍ ମାନେ ଆମର୍ ସେ ଯେନ୍ ଜଳବାୟୁ ବହୁତ୍ ନିର୍ଭର୍ କର୍ସନ୍ ତଥା ସେ ମୌସୁମୀ ବାୟୁ ନେଇ ଆଏସି କେଁ ତ ଯଦି ଅସଫଲ୍ ଯେନ୍ କାରଣ୍ ହେଲା ଆଉ ଯଦି ସେ ଫସଲ୍ମାନେ ନଷ୍ଟ ହେଇଗଲା ତ ସେମାନେ ଆତ୍ମହତ୍ୟା କର୍ବାକେ ପୁରା ବହୁତ୍ କାରଣ୍ ହେଇଥିବ କାରଣ ସେମାନଙ୍କର ଗୋଟେ ଏକା ତାକର୍ ଜୀବନ ଜୀବିକାର ନିର୍ବାହ କରିବାର ଗୁଟେ ନ ଥିସି ଆଉ ସେଥିରେ ସେମାନେ ବଞ୍ଚିକରିଥିସନ୍ ସେମାନେ କେନ୍ତାକରି ହେଲେ ସେଠୁ ବଞ୍ଚିବେ ସେ ମନ୍ସୁନ୍ର ବିଫଳତା ସୁଖା କେନ୍ତା ମାନେ କେନ୍ତା ବୃଦ୍ଧି ହେଇଥିତା ଆଉ ଯେ ଯଦି ଆମ ବଲେ ଅତ୍ୟଧିକ ବୋଝ ହେଇଥିବା ପରିସ୍ଥିତି ହେଇଥିତା ଆଉ ସମସ୍ୟା ଗୁଟେ ତାଙ୍କ ଚକ୍ରର ବହୁତ୍ ହେଇଥିସି ସେନୁ ଷ୍ଟାର୍ଟ୍ ହେଇଥିସି ସମସ୍ୟା ଯେନ୍ଟାକି ସେମାନେ ସହି ନେଇପାରନ୍ ସହି ନେଇପାର୍ଲେ ତାଙ୍କ ଆତ୍ମହତ୍ୟାର କାରଣ୍ ବହୁତ୍ ଥିସି ଆଉ ଯେନ୍ ମାନେ ବ୍ୟାଙ୍କ୍ ମହାଜନ୍ମାନେ ତା'ପରେ ମାନେ ଥିସନ୍ ନ ବହୁତ୍ଟେ ମାନେ ଚକ୍ର କରି ଭାରତ୍ରେ ବିଭିନ୍ନ କିସାନ୍କେ ଆତ୍ମହତ୍ୟା କରି ବେଲେ ବହୁତ୍ଟେ ଅଛନ୍ ଆତ୍ମହତ୍ୟା କୋ ବହୁତ୍ ରୋକି କରି ଦୁଇ ହଜାର୍ ଉଣେଇଶ୍ ଉଣେଇଶହ ଦଶ୍ରେ ଗୁଟେ ପ୍ରସିଦ୍ଧ ଆକର୍ଷକ ନ୍ୟୁଜ୍ପେପର୍ରେ ଦ ହିନ୍ଦୁ ବେଲେ ବହୁତ୍ ଗ୍ରାମୀଣ ମସଲାମାନେ ଯେନ୍ଟାକି ଦେଇଥିଲେ କିସାନ୍ମାନେ ବହୁତ୍ ଆତ୍ମହତ୍ୟା କରୁଛନ୍ ଆର୍ ମାନେ ରପଟେ ବଲେ ମହାରାଷ୍ଟ୍ର ଏଇ ମାନେ ମାନେ ଇଆଡ଼ ତ ବହୁତ୍ ଇଟା ହେଇଛେ ଆଉ ଏବେ ଏଇଡ଼େ ବେଲେ ବହୁତ୍ ଆତ୍ମହତ୍ୟା କରିଛନ୍ ହଁ ଆତ୍ମହତ୍ୟା କଇଛଛନ୍ତି ମାନେ ମାନେ ଆରୁ ଆଗ୍କେ ଏଥର ଆତ୍ମହତ୍ୟା ମାନେ ବଢ଼୍ତେଲ୍ ଯାଇଛେ ଆଉ ଇମାନେ ମାନେ କେତେ ହେଲେ କାଣା କର୍ବେ ଏମାନଙ୍କର୍ ମାନ୍ଙ୍କର୍ କାଣା ଅଛେ ଯେ ଇମାନେ କାଣା କରିପାର୍ବେ ସବୁବେଲେ ସେମାନେ ବହୁତ୍ ଫସଲ୍ମାନଙ୍କୁ ସେମାନଙ୍କ ଜୀବିକା କର୍ବାର୍କେ ଘରେ ଇ କଠିିନ ଇଟା ଥିସି ହେଲା ଆଉ ସେମାନେ କାଣା ହେଲେ କରିପାର୍ବେ ସେମାନେ ବହୁତ୍ ଇଟା କରିପାର୍ସନ୍ ଆଉ ତାଙ୍କର୍ ସେ ଯେନ୍ ଯେତେବେଲେ ସେମାନେ ମୌସୁମୀ ବାୟୁକେ ନିର୍ଭର୍ କରିନ୍ତି ଯେତେବେଲେ ମୌସୁମୀ ବାୟୁ ନେଇ ଆସେ କିମ୍ବା ତାଙ୍କ ବହୁତ୍ କମ୍ ହେଇଯାଏସି ସେମାନଙ୍କୁ ବହୁତ୍ ମାନେ ବହୁତ୍ ତାକର୍ ଅସୁବିଧା ଆଉ ବଢ଼ିଯାଇଏସି ସେମାନଙ୍କର୍ ସେଥି ଉପ୍ରେ ଖାଲି ଇଟା କରିଥିବେ ନା ବୋଲେ ସେମାନେ କେମିତିକି ସେଠୁ ବାହାରିବେ ସେମାନେ ବହୁତ୍ ବହୁତ୍ ମାନେ ବହୁତ୍ ଇଟା ହେଇଯାଏସନ୍ ସେମାନେ କେନ୍ତା କରି ସେ ଗୁଟେ ଟାଇମ୍ରୁ ଅନ୍ୟ ଏତିକି ଯାଇପାର୍ବେ ଆଉ ସେମାନେ ବହୁତ୍ ସମ୍ମୁଖୀନ ହେସନ୍ ତାଙ୍କର୍ ଲାଗି ହଁ କିଛି ଆମେ ଯଦି ଭାରତ ଭାରତ ସର୍କାର୍ ଯଦି କିଛି କରିପାର୍ବେ ତ ଭଲ୍ କଥା କୃଷିମାନେ ଏତା ବହୁତ୍ ଛୋଟ୍ ମୋଟ୍ କାମ୍ କଲେ ବି ତାଙ୍କର୍ ବହୁତ୍ ବଡ଼୍ ତାଙ୍କୁ ପଏସା ପାଏଲେ ହେଲା ଆଉ ସେମାନେ ନିଜର୍ ପରିବାର୍ କେନ୍ତାକରି ସେଟା କରିପାର୍ବେ ସେଥିରେ ସେମାନେ ଚିନ୍ତା କରିକିରି ତାଙ୍କର୍ ଦିନ୍ ପଲେଇ ଯାଏସି ଆର୍ ଇମାନେ ବହୁତ୍ କରିଛନ୍ ଭାରତ୍ରେ ନୀତିର୍ ଲାଗି ସେମାନେ ବହୁତ୍ ବେଶୀ ଆଏସି ନା ଯେନ୍ନେ ଆମର୍ ଗଭର୍ଣ୍ଣମେଣ୍ଟ୍ ତରଫ୍ରୁ ଗୁଟେ ଗୁଟେ ଲୋନ୍ ଆସୁଛେ ସେମାନେ ନଉଛନ୍ ଭର୍ତୁଛନ୍ ଆଉ ସବୁ ଇଟା କରିକିରି ପାଉଛନ୍ଁ ଆର୍ ସେମାନେ ବହୁତ୍ କିଛି କରିପାରିବେ ଚାହିଁଲେ ଆଉ ଭାରତ୍ ସର୍କାର୍ ଯଦି କିଛି ତାଙ୍କୁ ତାଙ୍କ ସେଟା କର୍ବାର୍କେ ଯଦି ତାଙ୍କୁ ଯଦି ସାହାଯ୍ୟ କରିପାର୍ବେ ସର୍କାର୍ କିଛି ପଦକ୍ଷେପ ନେଇକରି ତାଙ୍କୁ ଲୋନ୍ ଦେଇକିରି ତାଙ୍କୁ ଯଦି କେନ୍ ଥର ଯଦି ତାଙ୍କର୍ ସେ ଯେନ୍ ଫସଲ୍ ବି ଉଭସନ୍ ଯଦି ସେଟା ନେଇଁ ହେଲା ତାଙ୍କୁ ସେଟା ରଖିକରି ବହୁତ୍ କିଛି କରିପାର୍ବେ ତାଙ୍କୁ ସାହାଯ୍ୟ କରିଦେବେ ବଲେ ସେମାନଙ୍କର ଆମ ଆତ୍ମହତ୍ୟା କୃଷକ ହଁ ସମ୍କୁ ଦେଇ ନି ପାରନ୍ ସତ୍ ଏ ବାକି କେତେ ପରିମାଣ୍ରେ ତାଙ୍କୁ ସାହାଯ୍ୟ କରିପାର୍ବେ ବୋଏଲେ ପାଣି ଯୋଗାଣ କରିପାର୍ବେ ପାଣି ଯୋଗେଇ ପାର୍ବେ ପାଣି ଯୋଗାଣ କରି ବହୁତ୍ କିଛି କରିପାର୍ବେ ବେଲେ ସେ ନଳକୂପ ଖନନ କରିପାର୍ବେ ବୋରିଂ ଯିଏ ଏମିତି କରୁଛନ୍ତି ତାଙ୍କ ପାଇଁ ବହୁତ୍ ଇଟା ହେବ ପଦକ୍ଷେପ ପଦକ୍ଷେପ ନେଇ ନେଲେ ଆମ ଆମ ଯେନ୍ ମାନେ ବି ଆମେ କୃଷକ ଆତ୍ମହତ୍ୟା ଯେନ୍ ଲେବେଲ୍ ତକ୍ ହଁ ସେତେ ବର୍ଷରୁ ଆସିକିରି ଏଇ ଏଇ ଏଥର ମଧ୍ୟ ବହୁତ କୃଷକ ଆତ୍ମହତ୍ୟା କରିଛନ୍ତି ଆଉ ଏଥିରୁ ସେମାନେ ମୁକ୍ତି ପାଇପାରିବେ